ହଁ ମୁଁ ଏକ ବସ୍ ଯାତ୍ରୀ ଭାଇ ମୁଁ ଅନେକ ଥର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ବସ୍ ଦ୍ୱାରା ଯାଇଛି ଏବଂ ବସ୍ ଦ୍ୱାରା ଯିବା ବହୁତ ସୁବିଧାଜନକ ହୋଇଥାଏ ଆମେ ଯଦି ବସ୍ରେ ଯାଉଛେ ସେଥିରେ ଅନେକ ଲୋକ ବସିଥାନ୍ତି ଯାହାଫଳରେ ଆମର ଯଦି କୌଣସି ଅସୁବିଧା ଥାଏ ତା'ହେଲେ ସେଠାରେ କଣ୍ଡକ୍ଟର ହେଲ୍ପ କରିଥାନ୍ତି ଆମକୁ ବିଭିନ୍ନ ପ୍ରକାର ଅସୁବିଧାରେ ସାହାଯ୍ୟ କରିଥାନ୍ତି ଏବଂ ବସ୍ରେ ଯିବା ଦ୍ୱାରା ଆମ ଆମେ ଯଦି କୌଣସି ବାଇକ୍ରେ ଯାଉଛେ ତ ଖରା ଖରା ଖରାର ପ୍ରଭାବରେ ଆମର ମୁଣ୍ଡ ବୁଲେଇ ବସ୍ରେ ଯିବାର ଚାନ୍ସ ରହିଥାଏ କିନ୍ତୁ ଆମେ ଯଦି ବସ୍ରେ ଯାଉଛୁ ତାହେଲେ ଏମିତି କୌଣସି ଅସୁବିଧା ହେବ ନାହିଁ ଆମେ ଗାଡ଼ି ଗାଡ଼ି ମଧ୍ୟରେ ଛାଇରେ ଯାଇପାରିବା ଏବଂ ବସ୍ ଡିଜେଲ ଦ୍ୱାରା ପରିଚାଳିତ ହୋଇଥାଏ ବସ୍ରେ ଝରକା ଲାଗିଥାଏ ଯାହାଫଳରେ ବାନ୍ତି ହେଲେ କିମ୍ବା ଯାହାର କୌଣସି ସାମାନ୍ ଫୋପାଡ଼ିବା ଝରକା ପଟେ ଫୋପାଡ଼ିଥାନ୍ତି ଏବଂ ଝରକା ଦ୍ୱାରା ପବନ ଆସିଥାଏ ଅସୁବିଧା ହୋଇନଥାଏ ପବନ ଆସିବାରେ ଏବଂ ସିଟ୍ଗୁଡ଼ାକରେ ସିଟ୍ ବେଲ୍ଟ ଲାଗିଥାଏ ଯାହାକି ଦ୍ୱାରା ଲୋକମାନଙ୍କର ଆକ୍ସିଡେଣ୍ଟ ହେଲେ ମଧ୍ୟ ଏତେ ଅଧିକ ମାତ୍ରାରେ ଡରିବାର ଆବଶ୍ୟକତା ନଥାଏ ବସ୍ରେ ଯିବା ବହୁତ ଭଲ ଏବଂ ଆମେ ଆମେ ସମସ୍ତେ ତ ମଧ୍ୟବିତ୍ତ ପରିବାର ପରିବାର ଶ୍ରେଣୀର ଲୋକମାନେ ଅଛନ୍ତି ଓଡ଼ିଶାରେ ଅଧିକାଂଶ ସମସ୍ତେ ତ ଧନୀ ଶ୍ରେଣୀର ନୁହନ୍ତି ଯେ ନିଜ ଗାଡ଼ିରେ ନିଜେ ଯିବ ବସ୍ ଦ୍ୱାରା ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ଦ୍ୱାରା ବହୁତ ଉପକୃତ ହୋଇଥାଉ